ଆପଣଙ୍କ ରାଜ୍ୟରେ ପରିଚୟର ଓଡ଼ିଆ ଭାଷା କେଉଁ ଭୂମିକା ଗ୍ରହଣ କରି ବୋଲି ଆପଣ ଭାବିଛନ୍ତି ଓଡ଼ିଶୀ ନୃତ୍ୟ ଗୀତ ଗୋଟି ପୁଅ ନାଚପାଲା ଯାତ୍ରା ସମ୍ବଲପୁରୀ ନୃତ୍ୟ ଓ ଗୀତି ଗୀତ ଇତ୍ୟାଦି ବେଲେ କାଟା ପାଲା ବାହା ହଁ ପାଲା ବାହାଟ କୀର୍ତ୍ତନ ପ୍ରହରୀ ନାଟ ନୃତ୍ୟ ବୋଲିସନ୍ ନାଟକ ନୃତ୍ୟ ହଁ କେତେବେଳେ ପରିବେଷଣ କରାଯାଇସି ରାତି ଆଠଟାରେ ଆଠଟାରେ ଆଠଟା ବାହକୁନା ତ ଡାଲଖାଇ ନାଚ କାଣା ଯେ ଦସରା ଦସରା ଦିନ ହେସି ଆର କ'ଣ ନେଇଁ ଆବାର୍ ତାଲି ଡାଲଖାଇରେ ଝିଅମାନେେ ସଜବାଜ ହେଇ କରିନାସନ ଆରୁ ରଜ ରଜ ପାଳନ କଲେ ବଣିଆଁ କରି ସଜବାଜ ହେସନ୍ ରଜ ସଂକ୍ରାନ୍ତି ଦିନ ତିନି ଦିନ ପୂଜା ପାଠ କରସନ୍ ଆମର ଓଡ଼ିଆ ମାନେ ବଢ଼ିଆ କରି ମାଂସ କେତେବେଳେ କେତେ ଶହ ଦେବି